ହ୍ୟାଲୋ ସ୍ଵିଗି କମ୍ପାନୀରୁ କହୁଛନ୍ତିକି ମୁଁ ରାଇବେଣୀ ବେହେରା ରାଇଖୋଲରୁ କହୁଥିଲି ଆଜି ଯେଉଁ ଖାଇବା ଅର୍ଡ଼ର କରିଥିଲି ବାରଟା ବେଳେ ସେ ଡେଲିଭରି ବୟଟା ଆସିଥିଲା ଏବଂ ଖାଇବା ପାଇଁ ଖାଇବାଟା ଆଣିବି ବୋଲି ସେ ମୋତେ ଚେଞ୍ଜ ଦେଲାନାହିଁ ଅଭ୍ରଦାମି ବ୍ୟବହାର କଲା ଆଉ ଏମିତି ପିଲା କାହିଁକି ଆପଣଙ୍କ କମ୍ପାନୀରେ ରଖିଛନ୍ତି ଆପଣ ତାକୁ ଟିକିଏ ଠିକ୍ସେ ବୁଝାନ୍ତୁ ଗ୍ରାହକମାନଙ୍କୁ ଯଦି ଏମିତି ବ୍ୟବହାର କରିବେ ସେମାନେ ଆଉ ସେ କମ୍ପାନୀ ସହିତ କିଛି ଯୋଗାଯୋଗ କରିବେନାହିଁ କି କିଛି ସମ୍ପର୍କ ରଖିବେନାହିଁ ଗ୍ରାହକମାନଙ୍କ ସହିତ ସଦାବେଳେ ଭଲ ସମ୍ପର୍କ ଭଲ ବ୍ୟବହାର କରି କଥାବାର୍ତ୍ତା କଲେ ସେ କମ୍ପାନୀ ନିହାତି ଭଲ ଭାବରେ ଚାଲିବ ଆପଣ ଏଇଟା ମନେ ରଖିବା ଦରକାର ଗ୍ରାହକ ସଦାବେଳେ ଭଗବାନ ସମାନ ସେଥିପାଇଁ ଆପଣ ସେ ପିଲାକୁ ବୁଝାନ୍ତୁ ଗ୍ରାହକମାନଙ୍କ ସହିତ ଭଲସେ ବ୍ୟବହାର କରିବେ ଭଲସେ କଥାବାର୍ତ୍ତା କରିବେ ତା' ପରେ ଲୋକମାନଙ୍କର ଗ୍ରାହକ ସଂଖ୍ୟା ଅଧିକମାତ୍ରାରେ ବଢ଼ିଯିବ ଆପଣ ସେ ପିଲାକୁ ଭଲସେ ବୁଝାଇବେ ସାର୍ ହେଉ ମୁଁ ରଖୁଛି